ଢେଙ୍କାନାଳ ଜିଲ୍ଲାର ସ୍ଥାନୀୟ ଖେଳ ହେଲା ଲୋକପ୍ରିୟ ଖେଳ ବା ସ୍ଥାନୀୟ ଖେଳ ହେଲା କବାଡ଼ି ଏହାକୁ ଖେଳିବା ଦ୍ୱାରା ଶାରୀରିକ ଓ ମାନସିକ ବିକାଶ ଘଟିଥାଏ ଲୋକମାନେ ଏହାକୁ ଖେଳି ଆନନ୍ଦ ଅନୁଭବ କରିଥାନ୍ତି ଗୋଟିଏ ଗାଁ ଅନ୍ୟ ଗାଁକୁ ଗାଁରୁ ଦୁଇ ଦୁଇ ଦଳ ହେବା ଦ୍ୱାରା ତାଙ୍କର ସମ୍ପର୍କ ବ ଭଲ ହୋଇଥାଏ ଆଉ ସେମାନଙ୍କ ଭିତରେ ସ୍ନେହ ସ୍ଵହାର୍ଦୟ ବଢ଼େ ଆଉ ସେ ଖେଳରେ ଦୁଇ ଜିମ ଦୁଇ ଦଳ ଥାନ୍ତି ଗୋଟିଏ ଦଳରୁ ଦଶରୁ ବାର ଜଣ ଅଂଶ ଗ୍ରହଣ କରନ୍ତି ତାଙ୍କ ଭିତରେ ଜଣେ ମୁଖ୍ୟ ଥାଏ ସେ ସେ ସେ ଖେଳରେ ସେ ତାହାଦ୍ୱାରା ସମସ୍ତେ ଆନନ୍ଦ ଅନୁଭବ କରନ୍ତି